ଯଦି ଆପଣ କିଛି ଅସୁବିଧା ସମ୍ମୁଖୀନ ହଉଛନ୍ତି ତାହେଲେ ଆମକୁ ଯୋଗାଯୋଗ କରିପାରିବେ ଏବଂ ଏହି ସମ୍ପର୍କରେ ଯଦି ଅଧିକ ବ୍ୟକ୍ତିତ୍ୱ ଜାଣିବାକୁ ଚାହୁଁଛନ୍ତି ହୱାଟସ୍ଆପ୍ ନମ୍ବରରେ ମଧ୍ୟ ଏହି ଯୋଗାଯୋଗ ବିଚ୍ଛିନ୍ନ ନହୋଇ ସମ୍ପର୍କରେ ଏ ସବୁ ଜାଣିପାରିବେ ଆପଣଙ୍କ ବ୍ୟକ୍ତିର ସମ୍ପଦନ ସତ ଏହିସବୁ କାର୍ଯ୍ୟ ଗୁଡ଼ିକ ଆଉ ଏହି ଆପ୍ ଜରିଆରେ ମଧ୍ୟ ଜାଣିପାରିବେ କ୍ଷୁଦ୍ର ଚାଷୀମାନଙ୍କ ପାଇଁ ବିଶେଷ ସୂଚନା ଅନୁସାରେ ମଧ୍ୟ କେତେ ପ୍ରକାର ସମ୍ବଧାନ ଯୁକ୍ତ କାର୍ଯ୍ୟ ସବୁ ଆସିଥାଏ ଏହି କାର୍ଯ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ କଲେ ଆପଣଙ୍କୁ ବହୁତ ଜିନିଷ ବେନିଫିଟ୍ ହୋଇଥାଏ ଯଦି ଆପଣ ଏ କାର୍ଯ୍ୟ ସବୁ କରିପକାଉଛନ୍ତି ତେବେ ଆପଣଙ୍କର ବହୁତ ଜିନିଷ ହେବାର ସମ୍ଭାବନା ଥାଏ ଏତିକି ମୋର ଟାଇମିଂ ଶେଷ କରୁଛି ଯଦି ସେ ହେଇଗଲା ସେ ତ ହେଲା କ୍ଷୁଦ୍ର ଚାଷୀ ସମ୍ପର୍କରେ ଆପଣଙ୍କୁ ଅଧିକ ଜାଣିବାକୁ ହେଲେ କଷ୍ଟମର କେୟାରକୁ କଲ୍ କରନ୍ତୁ ମୋତେ ଜମା ହଇରାଣ କରନ୍ତୁ ନାହିଁ ଏତିକି କହୁଛି ଆଉ କ'ଣ ଜାଣିବାର ଅଛି ପର୍ସନାଲ୍ ଡି ମ୍ କରିବେ ଏଗୁଡ଼ା କ'ଣ ଚଲାଉଛନ୍ତି ଆପଣ ଇନଷ୍ଟାଗ୍ରାମ୍ ଚଲାନ୍ତୁ ଇନଷ୍ଟାଗ୍ରମ୍ ବେଶୀ ଫ୍ୟାସିଲିଟି ଫିଚର ସିଏ ଯେଉଁ ଫିଚର୍ ଆପଣ ଜାଣି ପାରିବେ ପିକ୍ଚର୍ ବକ୍ତିତ୍ୟ ବାଲା ପିକ୍ଚର୍ ପିକ୍ଚର୍ ମାନେ ଅଲଗା ପ୍ରକାର ପିକ୍ଚର୍ ଯଦି ପିକ୍ଚର୍ ଆପଣ ଚଲାଉଛନ୍ତି ତାହେଲେ ଆପଣଙ୍କର ଏହିସବୁ କାର୍ଯ୍ୟ ଗୁଡ଼ିକ ପୂର୍ଣ୍ଣ ହେଇଯିବ ମୋର ଶହେ ହେଇଗଲେ ମୁଁ ଅଟୋମେଟିକ୍ ମୋର ବନ୍ଦ କରିଦେବି ଆପଣ ତେଣିକି ଯାହା କରନ୍ତୁ ବା ଯୋଗାଯୋଗ କରନ୍ତୁ ଏହି ନମ୍ବରରେ ଯୋଗାଯୋଗ କରି ଆପଣ ଏ ବିଷୟରେ ଜାଣିପାରିବେ